ହ୍ୟାଲୋ ଡ୍ରାଇଭର୍ ରବି ମୁଁ ଯେଉଁ ଗାଡ଼ି ଆପଣଙ୍କ ଠୁ ବୁକ୍ କରିଥିଲି ସେଇଟା ଚଲିବା ପାଇଁ ବିଲକୁଲ ପ୍ରସ୍ତୁତ ନୁହେଁ ଏହାର ଇଞ୍ଜିିନ ପୁରା ଖରାପ ହେଇଯାଇଛି ଆହୁରି ସିଟ୍ ଗୁଡ଼ାକ ପୁରା ଚିରା ଅଛି ଏଇଟା ବସିବା ପାଇଁ ବିଲକୁଲ ବି ଯୋଗ୍ୟ ନୁହେଁ ଆହୁରି ରାସ୍ତାରେ ଚାଲୁ ଚାଲୁ ଏଇଟା ବନ୍ଦ ହେଇଯାଉଛି ତେଣୁ କରି ଏଇଟା ଆପଣ ଆଉ ଥରେ ଠିକ୍ କରିଦିଅନ୍ତୁ ଯେମିତିକି ଚାଲିବାରେ ମୋର କିଛି ଅସୁବିଧା ହେବନି ଏଇଟା ସମ୍ପୂର୍ଣ୍ଣ ଭାବରେ ଖରାପ ଗାଡ଼ି ବି ଅଟେ ଏଟାର ଇଞ୍ଜିିନ ବି ଖରାପ ହୋଇଯାଇଛି ଆହୁରି ହର୍ଣ୍ଣ ବି ବାଜୁନି ହେଲେ ରାସ୍ତାରେ ମୁଁ କେମିତି ହର୍ଣ୍ଣ ମାରିବି ଯଦି ଆକ୍ସିଡ଼େଣ୍ଟ ହେଇଯିବ ଏହାର ଦାୟୀ କିଏ ନବ ଏଣୁ କରି ଆପଣ ଏ ଗାଡ଼ି ଫେରାଇ ନେଇକି ମୋର ଟଙ୍କା ବି ମୋତେ ଫେରାଇ ଦିଅନ୍ତୁ ଆଉ ଏଇ ଗାଡ଼ି ଦୟାକରି ଆଉ କାହାକୁ ବି ବୁକ୍ କରନ୍ତୁ ନାହିଁ ଆଗେ ଏଇଟା ସାରିକି ତା'ପରେ ରାସ୍ତାରେ ବାହାର କର ତୁ ଏଇଟା ଚାଲିବା ପାଇଁ ବିଲକୁଲ ପ୍ରସ୍ତୁତ ନୁହେଁ ଏହାର ହର୍ଣ୍ଣ ବି ବାଜୁନି ସିଟ୍ ଗୁଡ଼ାକ ବି ଚିରା ଅଛି ବସି ଭାବେ ବି ଏଇଟା ଯୋଗ ନୁହେଁ ତେଣୁ ଏଟା ଫେରାଇ ନିଅନ୍ତୁ ଆପଣ